ଓଡ଼ିଶା ସରକାର ଦୁର୍ନୀତି ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ସମସ୍ୟାରେ ସମାଧାନ କରନ୍ତି ମାତ୍ର ଓଡ଼ିଶା ସରକାର ଭାରି ଲେଟ୍ରେ ସେସବୁ କରନ୍ତି ଆଜିକାଲି ସବୁବେଳେ ଦୁର୍ନୀତି ଘଟୁଛି ଓଡ଼ିଶାରେ ଦିନରେ ରାତିରେ ସବୁବେଳେ ଦୁର୍ନୀତି ଘଟିଥାଏ ଗୋଟେ ଝିଅ ନା ଦିନବେଳେ ସେଫ୍ ଅଛି ନା ରାତି ବେଳେ ଗୋଟେ ଝିଅ କେଉଁଠି ଜଣେ ଯାଇପାରୁନାହିଁ ଓଡ଼ିଶାରେ ବହୁତ ଖରାପ ଖରାପ କାମ ମାନ ହେଉଛେ ଆଜିକାଲି ଗୋଟେ ଝିଅ ଜନ୍ମ ହେଲା ପରଠୁ ଏବଂ ମରିବ ମରିବା ଯାଏ ସବୁବେଳେ ତାର ଗୋଟେ ଭୟ ଥାଏ କାଲେ କିଛି ହେଇଯିବ କି କାଲେ କିଏ କିଛି କହିଦେବ କି ଓଡ଼ିଶା ସରକାର ଯଦି ଏହି ଏହି ଝିଅମାନଙ୍କ ଉପରେ ଯଦି ଭଲ ରାଇଟ୍ ମାନେ ନିଅନ୍ତି ତାହେଲେ ଆଜିକାଲି ଏଇ ଝିଅମାନେ ଆଉ ଏତେ ଡରନ୍ତି ନାହିଁ ଓଡ଼ିଶା ସରକାର ଓଡ଼ିଶା ସରକାରଙ୍କ ଦରକାର ଯେ ତାଙ୍କେ ଗୋଟେ ଭଲ ନିୟମ ବନାନ୍ତୁ ଯେ ଗୋଟେ ଝିଅ ସୁରକ୍ଷାରେ ଏବଂ ଭଲ ଭାବେ ରାସ୍ତାରେ ଚଲିପାରିବ ବିନା ଡରରେ ବିନା ଭୟରେ ଏବଂ ଓଡ଼ିଶା ସରକାର ସମସ୍ୟାର ସମାଧାନ କରନ୍ତି ଗୋଟେ ଝିଅର ଝିଅ ସହିତ ଖରାପ କାମ ହେଲା ପରେ ତାଙ୍କେ ତାଙ୍କ ସେ ତା' ଉପରେ ତାର ସମାଧାନ କରନ୍ତି ହେଲେ ଯଦି ତାଙ୍କେ ସେଇ କାର୍ଯ୍ୟ ଉପରେ ଆଗରୁ ସମାଧାନ କରନ୍ତି ତାହେଲେ ସେ ଝିଅର ଖରାପ ଅବସ୍ଥା କେବେ ହୁଅନ୍ତି ନାହିଁ ରେପ୍ ହେଲା ପରେ ରାଜ୍ୟ ସରକାର ତା' ଉପରେ ସେ ଯିଏ କରୁଛି ତାହାକୁ ଫାଶୀ ଦିଆଯାଉଛି ଯଦି ତାଙ୍କେ ଆଗରୁ କିଛି କରନ୍ତି ଯେ ଝିଅକୁ ସେ ଝିଅ ଭଲ ଭାବେ ରାସ୍ତାରେ ଚାଲିପାରିବ ସୁରକ୍ଷା ଏମିତି ସୁରକ୍ଷା ଦିଆଯାଉ ଯେ ଝିଅ ଗୋଟେ ଭଲ ଭାବେ ବିନା ଡରରେ ବିନା ଭୟରେ ରାସ୍ତାରୁ ଚଲିପାରିବ